ମୁଁ ଆଜି ଢେଙ୍କାନାଳ ଜିଲ୍ଲାକୁ ଯାଇଥିଲି ଆମର ପାତ୍ର ଇଲେକ୍ଟ୍ରୋନିକ୍ ଶୋରୁମକୁ ଯାଇଥିଲି ସେଠିକି କିଛି ଇଲେକ୍ଟ୍ରୋନିକ୍ ଜିନିଷ ମୋର କିଣିବାର ଥିଲା ଘର ପାଇଁ ସେଥିପାଇଁ ସେଠିକି ଯାଇଥିଲି ସେଠି ଯେତିକି ଦେଖିଲି ସେଠି ୟୁପିଏସ ଦେଖିଲି କିଛି କମ୍ପାନୀର ୟୁପିଏସ ଥିଲା ୟୁପିଏସ କଥା ଦେଖିକି ମୋର ଆମ ଘର କଥା ମନେ ପଡ଼ିଲା ଆମର ଗାଁ ରେ ବହୁତ ଲାଇନ କଟୁଛି ସେଥିପାଇଁ ଘରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଥି ପାଇଁ ମୁଁ ସେ ୟୁପିୟର ୟୁପିଏସରୁ ଗୋଟେ ନବା ପାଇଁ ଚିନ୍ତା କଲି ଏବଂ ସେ ଦୋକାନୀ କି ପଚାରିଲି ରେ ଭାଇ ୟୁପିଏସର ମୂଲ୍ୟ କେତେ ଏବଂ କୋଉ କମ୍ପାନୀଟା ବହୁତ ଭଲ ପଡ଼ିବ ସେ ଦୋକାନୀ ଭାଇ ମତେ କହିଲେ କି ଆପଣ ଏଇ କମ୍ପାନୀଟା ନେଇଯାନ୍ତୁ ଏହା ଭଲ ପଡ଼ିବ ଆପଣଙ୍କର କେତୋଟା ଫ୍ୟାନ କେତୋଟା ଲାଇଟ ଜାଳିବାର ଅଛି ଆପଣ ମତେ ବିବରଣୀ କୁହନ୍ତୁ ମୁଁ ତାଙ୍କୁ କହିଲି କିନି ଆମର ଦୁଇଟି ଫ୍ୟାନ ତିନି ଚାରୋଟି ଲାଇଟ ଜଳିବାର ଅଛି ତ ସେଇ ହିସାବରେ ସେ ମୋତେ ଗୋଟିଏ ୟୁପିଏସ କହିଲେ ଏଇଟା ଆପଣ ନିଅନ୍ତୁ ଆପଣଙ୍କ ପାଇଁ ଭଲ ପଡ଼ିବ ଏହାର ମୂଲ୍ୟ ବି କମ୍ ଅଛି ବେଶୀ ଅଧିକ ନାହିଁ ତ ଆପଣ ଏହାକୁ ନେଇ ପାରିବେ କିଛି ଅସୁବିଧା ହେବ ନାହିଁ ତ ମୁଁ ସେଇ ୟୁପିଏସକୁ ତାଙ୍କ ଠାରୁ କିଣି କରିକି ଆଣିଲି ଏବଂ ସେ ୟୁପିଏସ କିଣିକରି ଆଣିକି ଘରେ ଲଗେଇଲି